ଆମ ପରିବାରର ଦେହ ଖରାପ ଥିଲେ ଆମେ ତାଙ୍କର ଯତ୍ନ ନେଇଥାଉ କେମିତି ଠିକ ଟାଇମରେ ଖାଦ୍ୟ ଖାଇବେ

ଯେମିତିକା ଜର ଥଣ୍ଡା ହେଲେ ଆମେ ତାଙ୍କୁ କାଢ଼ା କରିକି ଦେବା ଝାଡ଼ା ହେଲେ ତାଙ୍କ ପାଇଁ ଶାଗୁ କରିକି ଦେବା ଦେହ ଖରାପ ଥିଲେ ସିଝା ଜାତୀୟ ଖାଦ୍ୟ ବା ରୁଟି କରିକି ଦେବା ଏହିପରି ଯତ୍ନ ନେଲେ ତାଙ୍କର କିଛି ଅସୁବିଧା ହେଇ ପାରିବ ନାହିଁ ଆମ ପରିବାର ଲୋକଙ୍କ ଦେହ ଅସୁସ୍ଥ ଥିଲେ ଆମେ ଏହିପରି ରୋଷେଇ ରୋଷେଇ ଖାଇବାକୁ ଦେଇଥାଉ